ନମସ୍କାର ମୁଁ ତିନି ଦିନ ତଳେ ଆପଣଙ୍କର ଗ୍ୟାସ୍ ସିଲିଣ୍ଡର୍ରେ ଗୋଟେ ଗ୍ୟାସ୍ ବୁକ୍ କରିଥିଲି ଆଉ ମୋତେ ଦେଖୁଥିଲେ କି ସେ ଆପ୍ରେ ପାଞ୍ଚ ଦିନରେ ଡେଲିଭରି ହେଇଯିବ କିନ୍ତୁ ଆପଣ ପାଞ୍ଚ ଦିନ ପୂର୍ବରୁ ହିଁ ଡେଲିଭରି କରିଥିଲେ ସେଥିପାଇଁ ମୁଁ ବହୁତ ଖୁସି ଆଉ ମୁଁ ସୂରିୟା କମ୍ପାନୀର ଆପଣ ଫ୍ରେମ୍ ପଠାଇଛନ୍ତି ସୂରିୟା ଫ୍ରେମ୍ ଆଉ ମୁଁ ନା ପୂର୍ବ ଗ୍ୟାସ୍ ସିଲିଣ୍ଡର୍ ଯେଉଁ ମଗାଇଥିଲି ସେତେବେଳେ ବେଶୀ ସେ ସୂରିୟା ଫ୍ରେମ୍ ଦେଇଥିଲେ ଅଠରଶହ ଟଙ୍କା ରେଟ୍ ନେଇଥିଲେ କିନ୍ତୁ ସେ ଗ୍ୟାସ୍ ଷ୍ଟୋଭ୍ ବହୁତ ଶୀଘ୍ର ହିଁ ଖରାପ ହେଇଗଲା ପୁରା ଧଡ଼ ଧଡ଼ିିବା ପଡ଼ିଲା କିଛି ଦିନ ହିଁ ଗଲା ତା'ପରେ ସେ ପୁରା ଭାଙ୍ଗିଗଲା ଶୀଘ୍ର ଜଙ୍କ ଲାଗିଗଲା ଆଉ ସେଥିପାଇଁ ମୁଁ ଆଉ ଗୋଟେ ମଗାଇବା ପାଇଁ ବାଧ୍ୟ ହେଲି ଆଉ ଆମର କିଛି ଦିନ ଭିତରେ ହିଁ ଫଙ୍କସନ୍ ଅଛି ତ ମୋତେ ଲାଗୁଥିଲା ଆପଣ ଫଙ୍କସନ୍ ପୂର୍ବରୁ ପଠାଇ ପାରିବେ କି ପଠାଇ ପାରିବେନି ସେଥିପାଇଁ ଡର ଲାଗୁଥିଲା ମୁଁ ଭାବୁଥିଲି କି ଆପଣଙ୍କୁ ଫୋନ କରି ଜଣାଇବି କି ଟିକେ ଶୀଘ୍ର ପଠାଇବା ପାଇଁ ଚେଷ୍ଟା କରନ୍ତୁ କିନ୍ତୁ ଆପଣ ତ କହିବା ପୂର୍ବରୁ ହିଁ ଆଗୁଆ ଡେଲିଭରି କରିଦେଲେ ସେଥିପାଇଁ ମୋତେ ବହୁତ ଭଲ ଲାଗିଲା କି ଆପଣଙ୍କର ଡେଲିଭରି ଆକ୍ଚୁଆଲି ବହୁତ ଭଲ କାମ କରୁଛନ୍ତି ଆଉ ଆପଣଙ୍କ ସର୍ଭିସ୍ଟା ବହୁତ ଭଲ ମୁଁ ବି ଆପଣଙ୍କର ଗ୍ୟାସ୍ ଷ୍ଟୋଭ୍ ଦେଖୁଥିଲି ବହୁତ ଭଲ ଷ୍ଟିଲ୍ ଦେଇଛନ୍ତି ସେ ପୁରୁଣା ତ ସେତିକି ରେଟ୍ ନେଇଥିଲା କିନ୍ତୁ ଏତେ ଖରାପ ପଡ଼ିଲା କିନ୍ତୁ ଆପଣଙ୍କର ଷ୍ଟିଲ୍ଟା ବହୁତ ଷ୍ଟ୍ରଙ୍ଗ ମୋତେ ଲାଗୁଛି କି ଇଏ ବହୁତ ବେଶୀ ଦିନ ଚାଲିବ ଆଉ ପୁରା ଅରିଜିନାଲ୍ କମ୍ପାନୀର ହିଁ ଆପଣ ଦେଇଛନ୍ତି ଆଉ ସିଲିଣ୍ଡର୍ଟା ବି ବହୁତ ଭଲ ଏକ୍ସପାରି ଡେଟ୍ ବହୁତ ବହୁତ ଦିନ ଯାକେ ଅଛି ଭଲ ସିଲିଣ୍ଡର୍ଟା ଦେଇଛନ୍ତି ମୁଁ ରେଗୁଲେଟର୍ ବି ଚେକ୍ କରୁଥିଲି ରେଗୁଲେଟର୍ଟା ବି ବହୁତ ଭଲ ବହୁତ ଷ୍ଟ୍ରଙ୍ଗ ଅଛି ମୋତେ ଲାଗୁନି ଏତେ ଶୀଘ୍ର ଖରାପ ହେଇଯିବ କି ଲିକ୍ ଫିକ୍ର କିଛି ମୋତେ ଟେନସନ୍ ରହିବ ପାଇପ୍ଟା ବି ବହୁତ ଭଲ ମୋଟାଳିଆ ପାଇପ୍ ଅଛି ଲିକ୍ ଫିକ୍ ରହୁଛି ଟେନସନ୍ ନାହିଁ ବେଶୀ ଦିନ ଯିବ ବୋଲି ମୋତେ ଲାଗୁଛି ଓ ଆପଣଙ୍କ ସର୍ଭିସ୍ ଏତେ ଭଲ ବୋଲି ବୋଲି ମୁଁ ଜାଣିନଥିଲି ଯଦି ଜାଣିଥାନ୍ତି ତା'ହେଲେ ଆଗରୁ କେବେ ମୁଁ ଆଉ କେଉଁଠି ମଗାଇନଥାନ୍ତି ଆପଣଙ୍କ ପାଖକୁ ହିଁ ପ୍ରଥମେ ଯାଇଥାନ୍ତି ଏତେ ଖରାପ ପଡ଼ିଲା ସେଇଟା ଯେ ଆପଣ କିନ୍ତୁ ବହୁତ ଭଲ ସର୍ଭିସ୍ ଦେଉଛନ୍ତି ସବୁ ରିଏଲ୍ କମ୍ପାନୀର ହିଁ ଆପଣ ଆମକୁ ପ୍ରଡ଼କ୍ଟ ଗୁଡ଼ା ଦେଉଛନ୍ତି ସେଥିପାଇଁ ବହୁତ ଖୁସି ଲାଗିଲା ଆପଣଙ୍କର ଗ୍ୟାସ୍ ଷ୍ଟୋଭ୍ ସିଲିଣ୍ଡର୍ ପାଇପ୍ ରେଗୁଲେଟର୍ ସବୁ ହିଁ ଭଲ କିଛି କମ୍ପ୍ଲେନ୍ କରିବା ବାଲା ଆପଣ ରଖି ହିଁ ନାହାନ୍ତି ସବୁ ବହୁତ ଭଲ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଏତେ ଭଲ ସର୍ଭିସ୍ ଦେଉଥିବାରୁ ଭଲ ପ୍ରଡ଼କ୍ଟ ଦେଉଥିବାରୁ ବହୁତ ବହୁତ ଧନ୍ୟବାଦ